ଓଜନ କମାଇବା ପାଇଁ ଆମେମାନେ ବହୁତ ଏକ୍ସସରସାଇଜ୍ ମଧ୍ୟ କରୁଥାଉ ଯାହାମଧ୍ୟ ସକାଳେ ପାହାନ୍ତିଆରୁ ଉଠିକି ଏକ୍ସରସାଇଜ୍କୁ ଯାଉ ରନିଙ୍ଗ କରୁ ଚାଲି ବୁଲୁ ଯାହାକି ଘରୋଇ ଉପଚାର କରୁ ଆମେ ଡିକାସିନ୍ ଚା' ପିଉ ଆମର ଯେଉଁ କ'ଣ ମହୁ ଲେମ୍ବୁ ତା'ପରେ ବହୁତ ବହୁତ ଘରୋଇ ଉପଚାର ବହୁତ ଜିନିଷ ଯାକ ଆମେ ଇଉଜ୍ କରିଥାଉ ଯାହାକି ଆମ ମୋଟାପଣ କମାଇବା ପାଇଁ ଆମର ଓଜନ କମାଇବା ପାଇଁ ଯାହା ବହୁତ ସୁବିଧା ହୋଇଥାଏ ସେଥିପାଇଁ ଆମେମାନେ ଏକ୍ସରସାଇଜ୍ ମଧ୍ୟ କରୁ ଖାଇବା ପ୍ରତି ସତର୍କ ବି ରହୁ ଗୋଟେ ଓଳି ଖାଇକି ମଧ୍ୟ ଆଉ ଗୋଟେ ଓଳି ନ ଖାଇ କରି ଆମେ ଶୋଇ ପଡ଼ୁ ସେଥିପାଇଁ ଆମର ଓଜନ ମଧ୍ୟ କମିଥାଏ ଯାହାକି ଆମ ଦେହର ବହୁତ ଭଲ ହୋଇଥାଏ ଯାହା ମହୁ ଖାଇବା ଦ୍ଵାରା ଆମ ଦେହ ପୁରା ସୁସ୍ଥ ହେଲ୍ଦି ମଧ୍ୟ ରହିଥାଏ ଓ ଓ ଆମର ଚା' ପିଇବା କ୍ଷୀର ଚା' ପିଇବା ଦ୍ଵାରା ଆମର କିଛି ଲାଭ ମିଳିନଥାଏ ଯେମିତି ଆମର ଡିକାସିନ୍ ଡିକାସିନ୍ ଆମେ ପିଇବା ଦ୍ଵାରା ଆମର ମୋଟାପଣ ମଧ୍ୟ କମାଇଥାଏ ଗ୍ୟାଷ୍ଟ୍ରିକ୍ ହେବା ମଧ୍ୟ କମାଇଥାଏ ଓ ମୋଟାପଣରୁ ମୁକ୍ତି ପାଇବା ପାଇଁ ଆମେ ବହୁତ ଅଇଲିକୁ ଆମେ ଘୃଣା କରୁ ଚିକେନ ଆମେ ଘୃଣା କରୁ ଆମେ ଯେମିତି କି ହେଲ୍ଦି ଜିନିଷ ସିଝା ଜିନିଷ ବାଗାରା ଖାଇକି ଆମେ ଦେହକୁ ସୁସ୍ଥ ରଖୁ ଓ ଓ ଓଜନକୁ କମାଇଥାଉ